ଆଜ୍ଞା ଆପଣଙ୍କ ହୋଟେଲରୁ ଖାଇବାଟି ମୁଁ ମଗାଇଥିଲି ସେ ବହୁତ ଦୁର୍ଗନ୍ଧ ହେଉଛି ଖାଇବା ଉପଯୋଗୀ ନୁହେଁ ତେଣୁକରି ଦୟାକରି ଆପଣ ସେ ଖାଦ୍ୟଟିକୁ ଫେରାଇ ନିଅନ୍ତୁ ଆଉଗୋଟେ ପାର୍ସଲ ମୋତେ ଦେଇଦିଅନ୍ତୁ